ମୁଁ ମାଲକାନଗିରିରୁ ଗୋଟେ ଶାଢ଼ୀ କିଣିଥିଲି ତାହା ହେଉଛି ପାଟ ଶାଢ଼ୀ ପାଟ ଶାଢ଼ୀର ରଙ୍ଗ ବହୁତ ଭଲ ଏବଂ ତାର ଆଞ୍ଚଲ ବି ବହୁତ ସୁନ୍ଦର ଏହି ଶାଢ଼ୀକୁ ପିନ୍ଧିଲେ ମୋତେ ବହୁତ ଭଲ ଲାଗେ ଶାଢ଼ୀର ଦାମ ହେଲା ତିନି ହଜାର ଟଙ୍କା ଏହି ଶାଢ଼ୀର ଗଠନ ତାର ଅନୁଭୂତି ବହୁତ ସୁନ୍ଦର ଦେଖିଲେ ଇଚ୍ଛା ହେଉଛି ଖାଲି ମୁଁ ସେ ଶାଢ଼ୀକୁ ପିନ୍ଧେ ଶାଢ଼ୀର ରଙ୍ଗ ଅରେଞ୍ଜ କଲର୍ ଥିଲା ଶାଢ଼ୀର ତଲ ସାଇଡ୍ର ଚିତ୍ର ବି ବହୁତ ସୁନ୍ଦର ଆଉ ଏହି ଶାଢ଼ୀକୁ ପିନ୍ଧିଲେ ବହୁତ ଭଲ ଅନୁଭୂତି ହୋଇଥାଏ